ଖେଳ ହେଉଛି ଗୋଟିଏ ଏମିତି ପ୍ରକାର ଜିନିଷ ଯାହାକି ଖେଳିଲେ ଗୋଟେ ଲୋକର ବଡ଼ି ପୁରା ଫ୍ରି ଥାଏ ଏବଂ ଖେଳିଲେ ଗୋଟେ ଏକ୍ସରସାଇଜ୍ର ସବୁ ପ୍ରକାରର କାମ ଗୋଟେ ଖେଳ କରିଥାଏ ଗୋଟେ ଲୋକର ସବୁ ପ୍ରକାରର ଫିଟନେସ୍ ସେ ଖେଳରେ ଥାଏ ବହୁତ ରୋଗରୁ ଖେଳା ଖେଳି କଲିଲେ ମାନେ ଖେଳା ଖେଳି କରିଲେ ବହୁତ ରୋଗରୁ ବଞ୍ଚିତ ହେବେ ଏବଂ ଖେଳିଲେ ବହୁତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ଖେଳିଲେ ଆପଣ

ଆପଣଙ୍କର ବହୁତ ନାମ ହବ ଏବଂ ଖେଳ ଦ୍ୱାରା ଗୋଟେ ଲୋକ ତାର କ୍ୟାରିୟର୍ ମଧ୍ୟ ବନେଇପାରିବ ଖେଳରେ ମଧ୍ୟ ବହୁତ ପ୍ରକାରର କ୍ୟାରିୟର୍ ଅଛି ଖେଳ ଖେଳ

ଗୋଟେ ଲୋକକୁ ଆଗେଇ ନେଇଯାଏ ନିଜର ପରିଚୟ ବନେଇବା ପାଇଁ ଖେଳ ବହୁତ କାମରେ ଆସେ ଆପଣ ଯଦି ନିଜ ଦେଶ ପାଇଁ ନିଜ ରାଜ୍ୟ ପାଇଁ ଖେଳିକିରି କିଛି କରିପାରନ୍ତି ତେବେ ଆପଣ ବହୁତ ଆପଣଙ୍କୁ ଉଦେଶ୍ୟ ସାରା ଆପଣଙ୍କ ରାଜ୍ୟର ଆପଣଙ୍କ ଦେଶର ସବୁ ଲୋକ ଆପଣଙ୍କୁ ଜାଣିବେ ସମସ୍ତଙ୍କର ମନରେ ଆପଣ ଥିବେ ଏବଂ ଆପଣଙ୍କର ବାପା ମାଆଙ୍କ ମଧ୍ୟ ନାଁ ହବ ଆପଣଙ୍କ ନାଁରେ ଆପଣଙ୍କ ବାପା ମାଆ ଆପଣଙ୍କ ବାପା ମାଆଙ୍କ ନାଁରେ ଆପଣ ଚିହ୍ନିତ ହେବେ ଏବଂ ବହୁତ ସମ୍ମାନ ସଂଗ୍ରହ କରିପାରିବେ କ'ଣ ଖେଳ ଦ୍ୱାରା ବହୁତ କିଛି ଉତ୍ପାଦନ କରିପାରିବେ ଖେଳ ଦ୍ୱାରା ଆପଣ ଭଲ ସ୍ଥାନରେ ମଧ୍ୟ ନିଜର ନାମ ସ୍ଥାପିତ କରିପାରିବେ